ବଉଦ ଜିଲ୍ଲାରେ ଆଗରୁ ଗୁଟେ ନ ଡାକ୍ଟରଖାନା ଥିଲା ଯେନ୍ଟାକି ହେଉଛେ ବୌଦ୍ଧ ଡାକ୍ଟରଖାନା ହେଲେ ଇହାଦେ ବହୁତ ଜାଗାରେ ଡାକ୍ଟରଖାନା ମାନେ ଖୋଲ୍ଲା ନ ବାଉଁଶୁଣୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଗନ୍ଧରାଡ଼ି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ମନମୁଣ୍ଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କଣ୍ଟାମାଲ୍ ଡାକ୍ଟରଖାନା ହରଭଙ୍ଗା ଡାକ୍ଟରଖାନା ଇତ୍ୟାଦି ତା'ର ପରେ ମଧ୍ୟ ଦହ୍ୟାରେ ଗୁଟେ ହାଡ଼ ଭଙ୍ଗା ଚିକିତ୍ସାଳୟ ମଧ୍ୟ ଅଛି ଇହାଦେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ସବୁ ସୁବିଧା ହେଲା ନ ବହୁତ ଡାକ୍ଟର ବି ଅଛନ୍ ଆର୍ ଅଲ୍ଟ୍ରାସାଉଣ୍ଡ ବି ଡାକ୍ଟରଖାନାରେ କମ୍ ପଇସାରେ ହେଇ ପାରୁଛେ ମନମୁଣ୍ଡା ଡାକ୍ଟରଖାନାକେ ବହୁତ୍ ଦୂରରୁ ବି ଡେଲିଭରି ଲାଗି ମହିଳାମାନେ ଆଇସନ କାରଣ୍ ଇନର୍ ସୁବିଧା ଅଲ୍ଗାନେ ନାଇଁ ମିଲେ